ହ୍ୟାଲୋ

ଆଗେ ଗଲେ ଆଗେ ତାରିଣୀ ଦର୍ଶନ କରିବାକୁ ପଡ଼ିବ ସେଇଠୁ ହେଇକି ଯିବା ଯିବା ଗୁଣ୍ଡିଚାଘାଇ ଗୁଣ୍ଡିଚାଘାଇରୁ ସେହିଠାରୁ ସାନଘାଗରା ବଡ଼ଘାଗରା ସେପଟ ହେଇକି ଆଗେ ଗାଡ଼ି ଠିକ୍ କରିବାକୁ ପଡ଼ିବ

ଆମେ ଏଇ ଆଗେ ଆଗେ ଆଗେ ତାରିଣୀ ଦର୍ଶନ ତାପରେ ଗୁଣ୍ଡିଚାଘାଇ ତାରିଣୀ ଦର୍ଶନ ପରେ ଗୁଣ୍ଡିଚାଘାଇଟା ଯା କା ତାରିଣୀ ଦର୍ଶନ ପରେ ଖିଆପିଆ କରିକି ହଁ

ହଁ ବୁଲାବୁଲି ଆଗେ ତାରିଣୀ ଦର୍ଶନ କଲାପରେ ସେଇଠି ଖିଆପିଆ କରିଦେବା ସେଇ ଘଟଗାଁରେ ଘଟଗାଁରେ ଖାଇପିଇକି ତା'ପରେ ଆମେ ଯିବା ଗୁଣ୍ଡିଚାଘାଇ ସେହିଠାରୁ ଛଅ ସାତ କିଲୋମିଟର୍ ସେଇଠୁ ଗୁଣ୍ଡିଚାଘାଇରୁ ତା'ପରେ ତୁମେ ଯିବ ସାନଘାଗରା ଯାଅ ବଡ଼ଘାଗରା ଯାଅ ସେହିଠାରୁ ତା'ପରେ ବୁଲିକି ଯା ତୁମର କେତେଜଣ କ'ଣ ଅଛନ୍ତି ଲୋକ ଚାରିଜଣ ହେଲେ ଗୋଟେ ଗାଡ଼ିରେ ତ ମିନିମମଟା ନଅଜଣ ଯିବେ

ହଁ ଆମର ପାଞ୍ଚଜଣ ଆମର ପାଞ୍ଚଜଣ ହେଇଯିବ ଗୋଟେ ଗାଡ଼ିରେ ଠିକ୍ ହେଇଯିବ ଆଉ ହଁ ହଁ ହଁ ଭଡ଼ା ମୁଁ ବୁଝ ଭଡ଼ା ଆଗରୁ ମୁଁ ବୁଝିଥିଲି ଯେ ଯିବା ପ୍ରୋଗ୍ରାମ୍ ଥିଲା ଡିସେମ୍ବରରେ ତାକୁ ବୁଝିଥିଲି ସିଏ କହିଥିଲେ ଚାରିହଜାର ଟଙ୍କା ତାଙ୍କ ଗାଡ଼ି ଥିଲା ଯେ ଶୁଣିଲି ତାଙ୍କ ଗାଡ଼ିଟା ଡି ଗାଡ଼ି ଗୋଟେଦିନ ପୂରା ବୁକିଂ ରହିବନା ଆଉ ତାଙ୍କୁ କହିଲେ ସେମିତି ପାଁଶହ ତିନିଶହ କମେଇବା ଆଉ ତାଙ୍କୁ କହିଲେ ସିଏ ଆମ ନିଜ ଲୋକ ସେ କହିଲେ ପାଁଶହ ତିନିଶହ କମାଇଦେବେ ଆଉ ତାନେ ଯିବା ଯିବା ପୋ ଯିବା ପ୍ରୋଗ୍ରାମ୍ କେଉଁଦିନ ରହିଲା ଡେଟ୍ ଫି ଡେ ଡେଟ୍ ଫିକ୍ସ କରିଲେ ମୁଁ ତାଙ୍କୁ କହିବି ଆଉ ସେ ପଚିଶ ତାରିଖ ମୁଁ ଘରେ ବୁଝିକି କହିଦେବି ହଁ ପଚିଶ ତାରିଖ ଫାଙ୍କା ହେଇଯିବ ଫାଙ୍କା ଅଛି ହଁ ହଁ ଆମେ ଆମେ ଗୋଟେଦିନ ପ୍ରୋଗ୍ରାମ୍ ଦିନ ପ୍ରୋଗ୍ରାମ୍ ରାତିକି ଆସିକି ପହଞ୍ଚିବା ବାରଟା ପୂର୍ବରୁ ପହଞ୍ଚି

ହଁ ହଁ ନାହାନ୍ତି ସେ ଆମର ଦିନ ପ୍ରୋଗ୍ରାମ୍ ଦିନ ସାରିକି କାମ ହେଇଯିବ ଦିନରେ ପ୍ରୋଗ୍ରାମ୍ ସରିଲାପରେ ଆମର ତିନ ଚାରଟା ଜାଗା ବୁଲିକି ଦିନରେ ଦିନରେ ସାର ଦେବା

ଆମର ଗୋଟେ ଟାଇମ୍ ତ ଏଇଠୁ ସଖାଳୁ ବାହାରିକି ଗଲେ ଗାଧୁଆବେଳେ ଗୋଟେ ଟାଇମ୍ ତାରିଣୀ ଦର୍ଶନ ପରେ ଖାଇଦେଲେ ଖାଇକି ତା'ପରେ ଉଁ ହେଉ ତାହେଲେ ଠିକ୍ଅଛି ହେଉ ମୁଁ ତୁମକୁ କହିବି ଆଉ ହେଉ